ଆମ ଓଡ଼ିଆ ଭାଷାକୁ କେହି ଆଉ ଓଡ଼ିଆକୁ ଠିକ୍ସେ କହୁନାହାନ୍ତି କହିବାବେଳେ ଇଂଲିଶି ହିନ୍ଦୀ ଏଇଗୁରା ସବୁ କହୁଛନ୍ତି ତାପରେ ଯେମିତି ଅଲଗା ଟିଭିରେ ଅଲଗା ଚ୍ୟାନେଲ ସବୁ ତାଙ୍କର ଗୁଜୁରାଟୀ ଗୁଜୁରାଟୀ କହିଲେ ବଙ୍ଗଳା ବଙ୍ଗଳା କହିଲେ ଇଂଲିଶ ଇଂଲିଶ କହିଲେ କିନ୍ତୁ ଆମ ଓଡ଼ିଆ ସେଥିରେ ଇଂଲିଶ ପୁରେଇ ଦଉଚନ୍ତି ହିନ୍ଦୀ ପୂରେଇ ଦଉଚନ୍ତି ଆଉ ବଙ୍ଗଳା ପୂରେଇ ଦଉଚନ୍ତି କିନ୍ତୁ ଠିକ୍ ସେ ଓଡ଼ିଆକୁ ସଂଶୋଧନ କରି କହିପାରୁନାହାନ୍ତି ତେଣୁ ଓଡ଼ିଶାକୁ ଓଡ଼ିଆ ଭାଷାକୁ ତେଣୁ କେଉଁଠି ଏତେ ଗୁରୁତ୍ୱ ଦିଆ ହେଇ ପାରୁନାହିଁ ଆଉ ଓଡ଼ିଆ ଭାଷାକୁ ଠିକ୍ ସେ କହିବା ଲେଖିବା ପଢ଼ିବା ଏସବୁ ଆଉ ନାହିଁ ତେଣୁ ଓଡ଼ିଆକୁ ପଢ଼ିବା ଯେମିତି ଆମେ ଛୋଟବେଳେ ବହି ପଢ଼ୁଥିଲୁ ଚକ କଳ ବହି ବର୍ଣ୍ଣବୋଧ ବହି ସେଥିରୁ ଓଡ଼ିଆଟା ଠିକି ଶିଖି ପାରୁଥିଲୁ ବା ପଢ଼ି ପାରୁଥିଲୁ ଆଉ ଏବେ ସେ ଓଡ଼ିଆ ଭାଷା ଆଉ ଠିକ୍ସେ କେଉଁଠି କାଇଁ କେଉଁଠି ତ ଓଡ଼ିଆକୁ ଠିକସେ କିଏ ପଦେ କଥା କହିଲା ବେଳୁ ତା ଭିତରେ ଓଡ଼ିଆ ପଦେ ନୁହଁ ଇଂଲିଶ ତିନି ପଦ ପୁରେଇ ଦେଉଛନ୍ତି କି ହିନ୍ଦୀ ପୁରେଇ ଦଉଛନ୍ତି କହି ଦଉଛନ୍ତି କିନ୍ତୁ ଠିକ ସେ ଓଡ଼ିଆ ମାତୃଭାଷା ଓଡ଼ିଆ ତାକୁ କେହି ଠିକ୍ ସେ କହିବାର ନାହିଁ କିନ୍ତୁ ଅଲଗା ଦେଶ ମାନେ ଦେଖ ରାଜ୍ୟମାନଙ୍କରେ କି ଦେଶ ଇଏରେ ତାଙ୍କ ଭାଷା ସେଠି ସେଠି ପିନି କହୁଛନ୍ତି ତାପରେ ସରକାର କୋଉଠି ସାହିତ୍ୟକୁ ଏତେ ଗୁରୁତ୍ୱ ଦେଇନାହାନ୍ତି ହଁ ଏବେ କଣ ସାକ୍ଷୀ ଗୋପାଳଠାରେ କଣ ଗୋଟେ ହେଇଛି ନା କଣ ତାକୁ କଣ କେତେ କାର୍ଯ୍ୟକାରୀ କ'ଣ ଭଲ ମନ୍ଦ ସେ ତ ହେଲା କଥା କିନ୍ତୁ ଓଡ଼ିଆ ଭାଷାଟାକୁ ଜାଣିବା ତାକୁ କହିବା ତାକୁ ଇଏ କରିବା ସେଇଟା ହଉଚି ପ୍ରଧାନ୍ୟ ଆଉ ସରକାର ବି ମାନେ ତାକୁ ଗୁରୁତ୍ୱ ଦେବା ଦରକାର କେହି ବି ଓଡ଼ିଆ କହୁନାହାନ୍ତି ସାହିତ୍ୟ ଗୋଟେ ଜିନିଷ ସେ ଆଉ ନାହିଁ କୋଉଠି ଆମର କେଉଁଠି ଫଙ୍କସନ ହେଲା କି ଭଲ ଇଏ ହେଲା ତାକୁ ସାହିତ୍ୟ ଓଡ଼ିଆ ଯାତ୍ରା ଇଏରେ ଦେଖ ଓଡ଼ିଆରେ ଯାତ୍ରା କରିଥିବେ ତା'ଦେହରେ ଇଂଲିଶ ହିନ୍ଦୀ ବଙ୍ଗଳା ପୁ଼ରେଇ ପକୋଉଛନ୍ତି ଆଉ ଏମିତି କରିକି ସବୁ ଇଏ ଓଡ଼ିଆ ଭାଷାକୁ କେତେ ଗୁରୁତ୍ୱ ଆମେ ଦବା ଓଡ଼ିଶା ଓଡ଼ିଆ କଥା କହିବା ଓଡ଼ିଆ ପଢ଼ିବା ଆଉ ସେଇଟା ହଉଛି ଏମିତି ହଉଛି ଆଉ ଆଉ ଅ'ର ଅର୍ଥ ମାନେ କେମିତି କି ଭାଗବତ ମାନେ ଆମର ଆଧ୍ୟାତ୍ମିକ ଲାଇନ୍ରେ ସେ ଚିନ୍ତାଧାରା ରହିବା ଦରକାର ଭାଗବତ ଉପରେ ଓଡ଼ିଆକୁ ଠିକ ସେ ପଢ଼ିକି କହିବା ଏସବୁ ଜିନିଷ କରିବା ଦରକାର କିନ୍ତୁ ଲୋକ ସେସବୁ କରୁନାହାନ୍ତି ଓଡ଼ିଆ ଭାଷାକୁ ଠିକ୍ସେ ପରିଚାଳିତ କରୁନାହାନ୍ତି ଆଉ ଏ ହଉଛି କଥା ଆଉ କଣ କରିବ ତେଣୁ ଓଡ଼ିଆକୁ ଠିକ୍ ଚିହ୍ନ ଜାଣ ଓଡ଼ିଆକୁ ଠିକ ସେ କୁହ ଏଇଟା ହଉଛି